ବର୍ଷକୁ ଛଅ ଋତୁ ହେଲେ ବି ମୋ ପ୍ରିୟ ଋତୁ ହେଉଛି ବର୍ଷା ଋତୁ ଲୋକମାନେ କୁହନ୍ତି ଜଳ ହିଁ ଜୀବନ ଜଳ ବିନା ବଞ୍ଚି ପାରିବା ନାହିଁ ଏ ବର୍ଷା ଋତୁରେ ଚାଷୀ ଭାଇମାନେ ଚାଷ କରୁଥିବାରୁ ପ୍ରଚୁର ପରିମାଣରେ କାମ ଧନ୍ଦା ମିଳେ ସବୁ ଆଡ଼େ ଚାଷ କାମ ହୋଇଥିବାରୁ ଫସଲରେ ସୁନ୍ଦର ଦେଖାଯାଏ ବର୍ଷା ପାଣିରେ ରାସ୍ତାଘାଟ ଧୋଇ ହୋଇ ସଫା ସୁତରା ଲାଗେ ଯଦି ଦୁଇ ମାଣ ଅଛି ବର୍ଷା ଦିନରେ ରାଜା ପରି ଲାଗେ ମୋ'ର ମାଛ ଧରା ହୋଇଥିବାରୁ ମୁଁ ଜାଲ ପକେଇ ପ୍ରଚୁର ମାଛ ଧରେ ବର୍ଷା ଦିନେ ଜମି ଓଦା ରହିଥିବାରୁ ମୁଁ ବିଭିନ୍ନ ଖାଲି ଜାଗାକୁ ଯାଇ ଚାରା ରୋପଣ କରେ ଗଛ ହେଲେ ବର୍ଷା ହେବ ଏବଂ ବର୍ଷା ହେଲେ ମଣିଷ ସମାଜ ବଞ୍ଚିବ ତେଣୁ ଏହି ବର୍ଷା ଋତୁକୁ ବହୁତ ଭଲ ଲାଗେ